ନମସ୍କାର କୁହନ୍ତୁ ଆଜ୍ଞା ଆଜ୍ଞା ଅଛି ଆଜ୍ଞା ଆଜ୍ଞା କୁହନ୍ତୁ କେଉଁ ବ୍ରାଣ୍ଡ ଆଜ୍ଞା ଲିଭାଇଜ୍ ଅଛି ଆଜ୍ଞା ଆଜ୍ଞା ଅଛି ଅଛି ନଅଟା ପର୍ଯ୍ୟନ୍ତ ଖୋଲା ରହୁଛି

ଆଜ୍ଞା ଆଜ୍ଞା ଆଜ୍ଞା କେତେ ପିସ୍ ଆପଣ ନେବେ ଆଜ୍ଞା କେଉଁ କେଉଁ କମ୍ପାନୀର ନେବେ ବ୍ଲାକ୍ବେରୀ ହଁ ପୀଟର ଇଂଲଣ୍ଡର ଅଛି ପୀଟର ଇଂଲଣ୍ଡର ଅଛି

ଆଚ୍ଛା ଆପଣ ନେବେ ଆପଣଙ୍କର ଯେଉଁ ରହୁଛି ବ୍ଲାକ୍ବେରୀର ଆପଣଙ୍କ ସେ ରେଟ୍ଟା ରହିଯାଉଛି କେତେ ଜାଣିଛନ୍ତି ଆପଣଙ୍କର ଆପଣ ଯଦି କପଡ଼ା ହିସାବରେ ନେଉଛନ୍ତି ତାହେଲେ ଆପଣଙ୍କର ଆମେ ମିଟର୍ ହିସାବରେ ଦେଉ ଯଦି ଆପଣ ପୋଷାକ ଭଳି ତିଆରି ଜିନିଷ ନେବେ ତାହେଲେ ଆପଣଙ୍କର ଚାରି ହଜାର ନଅଶହ ଅନେଶ୍ୱତରୁ ଷ୍ଟାର୍ଟ୍ ଶୁଣନ୍ତୁ ତ ଆପଣ ଯେଉଁ ରହୁଛି ସେଇଟା ଟିକିଏ ଆପଣଙ୍କର ଯେଉଁ କ୍ୱାଲିଟିର ବ୍ରାଣ୍ଡେଡ଼୍ ଖୋଜୁଛନ୍ତି ସେ ବ୍ରାଣ୍ଡେଡ଼୍ ଆପଣଙ୍କର ବ୍ଲାକ୍ବେରୀ ରହୁଛି ସେଇଟା ଆପଣଙ୍କର ଅତି ମାନେ ଯେଉଁଟାକି ଆପଣ ଯେଉଁଟା ଦୁଇ ପିସ୍ ନେଉଛନ୍ତି ଆପଣଙ୍କର ଯେଉଁ ଚାରି ହଜାର ନଅଶହ ଅନେଶ୍ୱତ ଯେଉଁଟା ରହୁଛି ସେଇଟା ଆପଣଙ୍କର ଟିକିଏ ଆଜ୍ଞା ଆଜ୍ଞା ପଡ଼ିଯିବ ଆପଣଙ୍କ ବ୍ରାଣ୍ଡେଡ଼୍ ସେଇଟା ଭଲ କପଡ଼ାଟା ପଡ଼ିଯିବ ବୁଝିପାରିଲେ ନା ଆପଣ ନେଇକି ଥରେ ଦେଖନ୍ତୁ ୟୁଜ୍ କରନ୍ତୁ ଆପଣ କହିବେ ତା'ପରେ କେମିତି ହୋଇଛି ଆପଣଙ୍କର ସେମିତି କିଛି ଡିଫେକ୍ଟ୍ ଦେଖାଇଲା ଆଜ୍ଞା ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ମାର୍କେଟ୍ ଆମର ସନ୍ଡେ ଦିନ ବନ୍ଦ ରହୁଛି ତେଣୁକରି ଦୋକାନ ମାର୍କେଟ୍ ସନ୍ଡେ ଦିନ ବନ୍ଦ ରହିବ ସୋମବାର ଦିନ ଆସନ୍ତୁ ଆଜ୍ଞା ସୋମବାର ଯେଉଁ ସୋମବାର ଆସନ୍ତୁ ଆପଣଙ୍କର ଯେଉଁ ନେବା କଥା ଯେଉଁ ତିନି ପିସ୍ ନେବା କଥା ଆପଣ ବ୍ଲାକ୍ବେରୀର ହେଉ ପୀଟର ଇଂଲଣ୍ଡର ହେଉ କିମ୍ବା ଆଲେନ୍ ସୋଲିର ହେଉ ଯେକୌଣସି ନେବେ ଆପଣ ଆସି ନେଇପାରନ୍ତି ବୁଝିପାରୁଛନ୍ତି ନା

ଠିକ୍ ଅଛି ଠିକ୍ ଅଛି ଆପଣ ଯେଉଁ ଦିନ ଆସିଲେ ବି ଚଳିବ କିନ୍ତୁ କେବଳ ସନ୍ଡେ ଦିନ ନାହିଁ ନାହିଁ ଜିନିଷ ଆଭେଲେବଲ୍ ଅଛି କେବଳ ପୀଟର ଇଂଲଣ୍ଡର ଯେଉଁ ରହୁଛି ମାନେ ହ୍ଵାଇଟ୍ କପଡ଼ା ଯେଉଁଟା ରହୁଛି ପୀଟର ଇଂଲଣ୍ଡର ସେହି ସେଇଟା କେବଳ ଟିକିଏ ବର୍ତ୍ତମାନ ସରିଯାଇଛି ନୂଆ ଜିନିଷଟା ଆମେ ଅର୍ଡ଼ର କରିଛୁ ପଳାଇ ଆସିବ ବାକି ଯେଉଁ ଜିନିଷ ଆପଣ ଖୋଜିବେ ସବୁ ଆପଣ ପାଇବେ କୁର୍ତ୍ତା ଫୁର୍ତ୍ତା ଆପଣ ସବୁ ପାଇପାରିବେ ସବୁ ଜିନିଷ ଏଇଠି ଅଛି ଆଚ୍ଛା ଠିକ୍ଅଛି ଠିକ୍ଅଛି ଠିକ୍ଅଛି ଆପଣ ଆସନ୍ତୁ ଆପଣ ଆସନ୍ତୁ ଆଜ୍ଞା